ଭାଇ ମୋର ଚପଲ ଦେଖିବାର ଥିଲା ଟିକେ ଦେଖେଇବେ ମୋର ପାଞ୍ଚ ନମ୍ବର ସାଇଜ୍ ଆଉ ଟିକେ ଭଲ କ୍ବାଲିଟିର ଦେଖେଇବେ ଚପଲ ହଁ ଚଳିବ କିନ୍ତୁ ବହୁତ ନୁହଁ କମ୍ ଭିତରେ ଆଚ୍ଛା ଦେଖାନ୍ତୁ ହଁ ଦେଖାନ୍ତୁ ଦେଖିକି କହିବି ହଁ ଭଲ ଲାଗୁଛି ଯେ ୟାଠୁ ଆଉ ଟିକିଏ କିଛି ଷ୍ଟାଇଲିସ୍ ମଧ୍ୟ ଅଛି ତ ଦେଖାନ୍ତୁ ହଁ ଚଳିବ ରେଞ୍ଜ୍ ଠିକ୍ ଯେତିକି ଦେଖେଇଥିଲେ ସେତିକି ଚଳିବ କିନ୍ତୁ ଟିକିଏ ଷ୍ଟାଇଲିସ୍ ଦରକାର ଆମପାଇଁ ଟିକେ କମାନ୍ତୁ ତାହାଲେ ହଁ ଏଇଟା ଭଲ ଲାଗୁଛି କିନ୍ତୁ ଏହାର ଆଉ ଅନ୍ୟ କଲର ନାହିଁ କି

ହଁ ସିଙ୍ଗିଲ୍ କଲର ତ ୟା ଷ୍ଟାଇଲ୍ ଟିକେ ମୋତେ ଭଲ ଲାଗୁନି ତ ଆଉ କିଛି ଟିକିଏ ଏଇ ଷ୍ଟାଇଲ୍ ଥିବ କିନ୍ତୁ ଏ ଯେଉଁ ଆଙ୍ଗୁଠି ଉପରେ ଯେଉଁ ଏଇ ଷ୍ଟାଇଲ୍ ଟା ଅଛି ସେଇଟା ଟିକିଏ ଚେଞ୍ଜ୍ ହେବ ଯେମିତି ଆଚ୍ଛା ଠିକ୍ ଅଛି ହଁ ଚଳିବ ତ ମୁଁ ଆଉ ଟିକିଏ ଡ଼ିସ୍କାଉଣ୍ଟ ଦରକାର ଆଉ ଟିକିଏ ଡ଼ିସ୍କାଉଣ୍ଟ କରନ୍ତୁ ନାଇ ଆଉ ଆଉ କିଛି ଡ଼ିସ୍କାଉଣ୍ଟ ଥିଲେ ହେଇଥାନ୍ତା ନା ନା ମୋତେ ଏଇଟା ଭଲ ଲାଗିଲା ନା ଏଇଟା ନେମି

ସେ ବ୍ଲାକ୍ କଲରର ଟିକେ ୟୁଜ୍ କରିପାରିବି

ହଉ ମୋର ଟିକିଏ ବାହାରେ କାମ ଅଛି ତ ମୁଁ ଯାଇକି ଆସୁଛି ଆଉ ତାପରେ କିଣିବି